ଆମର ପାରମ୍ପରିକ ଚାଷ ଗୁଡ଼ିକ ହେଲା ଧାନ ଗହମ ବିରି ବାଦାମ ମୁଗ କୋଳଥ ସୂର୍ଯ୍ୟମୁଖୀ ଆଳୁ ବିଭିନ୍ନ ପ୍ରକାର ପନିପରିବା ଇତ୍ୟାଦି ପ୍ରତି ଚାଷକୁ ୠତୁ ହିସାବରେ ଭାଗ କରାଯାଇଛି କାହିଁକି ନା ସବୁ ଋତୁରେ ସବୁ ଚାଷ ହୋଇନଥାଏ ଯେମିତିକି ବର୍ଷା ଋତୁରେ ଧାନ ଶୀତ ଋତୁରେ ବିରି ମୁଗ କୋଳଥ ବାଦାମ ଇତ୍ୟାଦି ଓ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ପନିପରିବା ସୋରିଷ ସୂର୍ଯ୍ୟମୁଖୀ ଏସବୁ ଚାଷ କରାଯାଇଥାଏ